ମୋ ଜୀବନର ଚାଷ ଜମି ହେଉଛି ମୋର ଜୀବନର ଲକ୍ଷ୍ୟ ଚାଷଜମି ବିନା ମୁଁ ବଞ୍ଚିବା ମୋ ପାଇଁ ବ୍ୟର୍ଥ ହୋଇପଡ଼େ ତେଣୁକରି ଚାଷ ଜମିରେ ମୁଁ ଧାନ ମାଣ୍ଡିଆ ଏସବୁ ଲଗାଏ ଦୁଇ ପଇସା ପାଏ ଓ ଦୁଇ ପଇସା ବିକ୍ରୟ କରି ଜୀବନ ଅତିବାହିତ ହୁଏ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଚାଷବାସ କରିବା ଦ୍ୱାରା ମୋ ଦେହ ସୁସ୍ଥସବଳ ରହିଥାଏ ଚାଷ ବିନା ମୋ ଜୀବ ଜୀବନ ବ୍ୟର୍ଥ ହୋଇପଡ଼େ ଚାଷ ନାହିଁ ତ ଜୀବନ ନାହିଁ ଚାଷ ହେଉଛି ଭାରତର ଭବିଷ୍ୟତ

ଚାଷ ଆମକୁ ଆଗ ଧାଡ଼ିକୁ ପହଞ୍ଚାଏ ତେଣୁକରି ଚାଷ ଆମର ଭବିଷ୍ୟତ ଚାଷକୁ ଚାହିଁ ଚାହିଁ ଆମେ ଜୀବନ ଅତିବାହିତ କରିବା ଆମର ଜୀବନର ଲକ୍ଷ୍ୟ